ମୁଁ ଆଜି ଚିକେନ ବନାଇ ଥିଲି ଆ ତ ଚିକେନ ପ୍ରାୟ ମୁଁ ଭାବିଥିଲି ସେ ଗୋଟେ ହୋଟେଲ ଷ୍ଟାଇଲରେ ହବ କିନ୍ତୁ ସେ ହୋଟେଲ ଷ୍ଟାଇଲରେ ହେଇପାରିଲାନି ବହୁତ ଖରାପ ହେଇଗଲା ବହୁତ ଖରାପ ମାନେ ଟିକେ ମାନେ ଲୁଣ ବହୁତ ଗୁଡ଼ାଏ ଲୁଣ ହେଇଗଲା ସେ ଗୋଟେ ଖଟା ଟାଇପ୍ର ହେଇଗଲା ଖଟା ତ ସେଇଟାକୁ ଆମେ ତ ମୁଁ ସେଇଗୁଡ଼ାକ କେମିତି ତ ମୁଁ ଫୋପାଡ଼ି ପାରିବିନି ମୁଁ ବହୁତ କଷ୍ଟରେ ବନାଇଛି ଦେଖୁଛନ୍ତି ବହୁତ ଖରା ହେଲାଣି ଏବେ ଝାଳ ବି ପ୍ରବଳ ହେଉଛି ଗୋଟେ ରୋଷେଇ ଘରେ ବହୁତ ଗରମରେ ରୋଷେଇଟା ମୁଁ କରିଛି ତ ମୁଁ ନଷ୍ଟ କରିପାରିବିନି ନା ତାକୁ ମୁଁ ତ ମୁଁ ସେଥିପାଇଁ ମୁଁ ଚେଷ୍ଟା କଲି କେମିତି ତାକୁ ଗୋଟେ ନୂଆ ନୂଆ ଗୋଟେ ଆଇଟମ୍ ଗୋଟେ ବନାଇ ଦେବି